ଥରେ ମୁଁଇ ଆମର ପାଖର ସହର ଜେନଟା କି ନରଲା ଅଛି ନରଲାକେ ଜାଇକିନା ଗୋଟେ କ୍ୟାମେରା ଆଣିଥିଲି ଜେନ କ୍ୟାମେରାର ନାଁଟା ହଉଚି ନିକନ ଏୟାରସ ଡ଼ି ଆଉ ତାର ସାଙ୍ଗ ଗୋଟେ ଲେନ୍ସଟେ ବି ଆଣିଥିନି ତ ଲେନ୍ସ ଆଣିଲା ପରେ ମୁଇଁ କିଛି ଦିନ ଇଉଜ କଲି ମତେ ଟିକେ ଟିକେ ଜଣାଥିଲା କ୍ୟାମେରା ବିଷୟରେ ବଟ କିଛି ଦିନ ଇଉଜ କଲା ପରେ କ୍ୟାମେରା ତ ଭଲ ଆସୁଥିଲା ଫୋଟୋ ବି ଭଲ ଆସୁଥିଲା ବଟ କିଛି ଦିନ ପରେ ଫୋଟୋ ମାନେ ଜେନ ଜେନ ସବୁ ଫୋଟୋ ମାନେ ଆମେ କ୍ୟାପଚର କରୁଥୁନୁ ସେ ସବୁ ଫୋଟୋ ମାନେ ଧିରେ ଧିରେ ପୁରା ବ୍ଲର ହବାକେ ଲାଗଲା ପୁରା ଫାଟ ଫାଟ ହେବାରେ ଲାଗଲା ଆଉ ଜେନ ସବୁ ଆଗରୁ ଯେନତା ପିକଚର ଉଠୁଥିଲା ସେନତା ପିକଚର ଟୋଟାଲିବି ନେଇଁ ଉଠି ଆଉ ଧିରେ ଧିରେ ପୁରା ଜେନ ମେମୋରି କାର୍ଡ଼ ଥିଲା ସେଟା ବି ଖରାପ ହେବାକେ ବସିଲା ଆଉ ଧିରେ ଧିରେ କ୍ୟାମେରା ବି ପୁରା ଖରାପ ହେଇଗଲା ବଟ୍ ତା'ର ୱାରେଣ୍ଟି ବି ଥିଲା ବଟ୍ ଯେତେବେଲେ ମୁଁଇ କମ୍ପାନିକେ ଇତାର ବିଷୟରେ ଜଣାଲି ଯେ କ୍ୟାମେରା କାଁଯେ ଏନ୍ତା ହଉଛି ଆଉ ଏଇଟା ରିଟର୍ନ କର ଅଲଗାଟା ମତେ ଦିଅ ବଟ ସେମାନେ ସେ କ୍ୟାମେରା ନେବାରେ ମନା କରିଦେଲେ ଆଉ ଇଟା ମୋର ବହୁତ ହି ପଇସା ମୁଁ ମେହନତ କରିକିନା ଏଇ କ୍ୟାମେରାଟା କିଣିଥିଲି ତ ମତେ ବହୁତ ହି ଖରାପ ଲାଗଲା ଆଉ ଘରୁ ବି ମୁଁଇଁ ବହୁତ ହି ହୁରା ଶୁଣନି ଆଉ ଇଟା ନୁଁ ତ ବଢ଼ିଆ ଆମର ଫୋନରେ ବି ବହୁତ ବଢ଼ିଆ ଫୋଟୋ କ୍ୟାପଚର୍ ହେଇପାରସି ତ ଏଇ ଏଇ କ୍ୟାମରା ମୁଇଁ କିଣିବା ଦ୍ୱାରା ବହୁତ ହି ନିଜକେ ନିଜ୍ ବହୁତ ହି ପସ୍ତେଇ ଲାଗଲା ମତେ